ହଁ ମୁଁ ଭିଡିଓ ଗେମ୍ ବିଷୟରେ ଅବଗତ ଅଛି ଭିଡିଓ ଗେମ୍ ଆଗରୁ ମୁଁ ସାଇବର କ୍ୟାଫେମାନଙ୍କୁ ଯାଇକରି ସେଠି ଖେଳୁଥିଲି ଘଣ୍ଟାକୁ ଦଶ ଟଙ୍କା ଦେଉଥିଲି ଏବଂ ସେଠି ଖେଳିବାର ମଜା ଥିଲା ଅଲଗା କିନ୍ତୁ ଏବେ ମୋବାଇଲ୍ ହେବା ଦ୍ୱାରା ମୋବାଇଲ୍ରେ ମୁଁ ଭିଡିଓ ଗେମ୍ ଡାଉନଲୋଡ୍ କରି ଖେଳୁଛି ସେଥିରେ ମଧ୍ୟ ମୋତେ ଅଭି କାର୍ ରେସ୍ ଏବଂ ଫ୍ରିଡମ୍ ଫାୟାର ମୋତେ ପସନ୍ଦ ଲାଗୁଛି କାର୍ ରେସ୍ରେ କାର୍ଟା ବହୁତ ସ୍ପିଡି ଯାଉଥିବ କେଉଁଠି କାହା ଦେହରେ ବାଡ଼େଇ ହେଉନଥିବ ସେ ରେସ୍ ଖେଳିବାକୁ ମୋତେ ବହୁତ ଭଲ ଲାଗେ ଏବଂ ଫିଲ୍ଡ ୱାର୍ ଫାୟାରରେ ଇଏ ଦୌଡ଼ୁଥିବେ ଶ୍ରମିକ ଦୌଡ଼ୁଥିବେ ସୈନିକ ଦୌଡ଼ୁଥିବେ କାହା ଦେହରେ ଗୁଳି ବାଜିବ କେଉଁ ପାହାଡ଼ ଉପରକୁ ଚଢ଼ିବ ସେଇଟା ମଧ୍ୟ ବହୁତ ଆନନ୍ଦିତ ଦିଏ ଏବଂ ମୁଁ ବହୁତ ପସନ୍ଦ କରେ ଫ୍ରି ଫାୟାର ମୁଁ ଖେଳିବାକୁ ବହୁତ ପସନ୍ଦ କରେ